ଅରବିନ୍ଦ ବାବୁ ଆପଣଙ୍କର ପିଲାଦିନର ପଢ଼ାପଢ଼ି ସ୍କୁଲ୍ ଏ ବିଷୟରେ ଟିକିଏ କହିବେ ମୋର ସ୍କୁଲ୍ ଯେତେବେଳେ ପ୍ରଥମ ଶ୍ରେଣୀ ଯାଇଥିଲି ତା' ପୂର୍ବରୁ ଆମର ଅଙ୍ଗନବାଡ଼ି ଥିଲା ସେତେବେଳେ ଅଙ୍ଗନବାଡ଼ିରେ ସେତେ ସବୁ ସୁବିଧା ନଥିଲା ଆମେ ଅଙ୍ଗନବାଡ଼ି ଯାଉଥିଲୁ ଅଙ୍ଗନବାଡ଼ିରେ ଆମକୁ ଦେଉଥିଲେ ହାଲୱା ଖାଇବା ପାଇଁ ହାଲୱା ଖାଉଥିଲୁ କ'ଣ ଦୁଇଟା ଚକ୍ ଧରେଇ ଦେଉଥିଲେ ତାକୁ କହୁଥିଲେ ତଳେ ମଡ଼େଇବା ପାଇଁ ଯାଉଥିଲୁ ଘଣ୍ଟେ ହେଉ ଅଧ ଘଣ୍ଟେ ହେଉ ଦଶ ମିନଟ୍ ହେଉ ଏମିତି ବସିକି ତଳେ ଗାରେଇ ଗାରେଇ ଗାରେଇ ଗାରେଇ ଆମେ ଘରକୁ ପଳେଇ ଆସୁଥିଲୁ ଏମିତି ଅଙ୍ଗନବାଡ଼ି ଆମର ଶେଷ ହୋଇଗଲା ତା'ପରେ ଆମେ ଯାଇ ପହଞ୍ଚିଗଲୁ ୟୁ ପି ସ୍କୁଲ୍ରେ କେନ୍ଦୁପଡ଼ା ୟୁ ପି ସ୍କୁଲ୍ରେ ମୋର ପ୍ରଥମ ସ୍କୁଲ୍ ବର୍ଷ ଆରମ୍ଭ ହୋଇଥିଲା ଯେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ଯାଇଁ ପହଞ୍ଚିଥିଲି ସେତେବେଳେ ଆମର ଶ୍ରେଣୀ ଶିକ୍ଷକ ଥିଲେ ପ୍ରମୋଦ ସାର୍ ସେ ମୋତେ ବହୁତ ଭଲପାଆନ୍ତି ଏବଂ ପାଠ ବି ମଧ୍ୟ ବହୁତ ଭଲ ପଢ଼ାନ୍ତି ସେ ବହୁତ ଭଲ ପାଠ ପଢ଼େଇଥାନ୍ତି ଏବଂ ସେ ମୋତେ ମଧ୍ୟ ବହୁତ ଭଲ ପାଇଥାଆନ୍ତି ମୁଁ ସବୁ ସେ ଯେଉଁ ପାଠ ଦେଇଥାନ୍ତି ମୁଁ ସବୁ ଠିକ୍ ଭାବରେ କରିକି ନେଇକି ସବୁଦିନ ଯାଇଥାଏ ଏବଂ ସେଇଥିପାଇଁ ସାର୍ ମୋ ଉପରେ ସବୁବେଳେ ଖୁସି ରହିଥାନ୍ତି ଏହିଭଳି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟ ପଞ୍ଚମ ପଞ୍ଚମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଏମିତି ଯାଇକି ଆମର ୟୁ ୟୁ ପି ସ୍କୁଲ୍ ଶେଷ ହୋଇଗଲା ୟୁ ପି ସ୍କୁଲ୍ରେ ମୋର ମଧ୍ୟ ଅନେକଗୁଡ଼ିଏ ସାଙ୍ଗ ହୋଇକି ରହିଥିଲେ ସେଇଥିରେ ବିକି ମଳୟ ଅଶେଷ ଶିବୁ ହାପି ଏହିଭଳି ମୋର ଅନେକଗୁଡ଼ିଏ ସାଙ୍ଗ ରହିଥିଲେ ଆମେ ସବୁ ସାଙ୍ଗ ହୋଇ ପଢ଼ୁ ଅନେକ ଗୁଡ଼ିଏ ଝିଅ ମଧ୍ୟ ଥିଲେ ତାଙ୍କ ସହିତ ମିଶି ଆମେ ବହୁତ ପାଠ ପଢ଼ୁ ସ୍କୁଲ୍ରେ ପାଠ ପଢ଼ା ବହୁତ ଭଲ ହୋଇଥାଏ ଖେଳକୁଦ ନାଚଗୀତ ଏମିତି ଅନେକଗୁଡ଼ିଏ କିଛି କରି ଆମର ୟୁ ପି ସ୍କୁଲ୍ କ୍ୟାରିୟର୍ ଶେଷ ହୋଇଗଲା ତା'ପରେ ଆମେ ସେହି ୟୁ ପି ସ୍କୁଲ୍ରେ ଯେଉଁ ସାଙ୍ଗମାନେ ସବୁ ପଢ଼ୁଥିଲୁ ସେଇମାନେ ଯାଇଁକି ହାଇସ୍କୁଲ୍ରେ ପହଞ୍ଚିଲୁ ହାଇସ୍କୁଲ୍ରେ ଆମର ନୂଆ ବିଷୟ ଆସିଗଲା ସେତେବେଳେ ହିନ୍ଦୀ ସାଂସ୍କ୍ରିଟ୍ ଦୁଇଟି ନୂଆ ବିଷୟ ଆସିଗଲା ଆମେ ତା' ପୂର୍ବରୁ ହିନ୍ଦୀ ସାଂସ୍କ୍ରିଟ୍ ଏଇ ଦୁଇଟି ବିଷୟରେ କିଛି ବି ଜାଣିନଥିଲୁ ଆମେ କେବଳ ଜାଣିଥିଲୁ ସାଂସ୍କ୍ରିଟ୍ ହେଉଛି ଏକ ବହୁତ ପୁରୁଣା ଭାଷା ଏବଂ ହିନ୍ଦୀ ହେଉଛି ଆମର ରାଷ୍ଟ୍ରୀୟ ଭାଷା ଆମେ ହାଇସ୍କୁଲ୍ରେ ପହଞ୍ଚୁ ପହଞ୍ଚୁ ଆମର ହିନ୍ଦୀ ସାର୍ ରିଟାୟାର୍ଡ଼ ହୋଇ ପଳେଇଥିଲେ ଏ ଆମକୁ ବହୁତ ଦୁଃଖିତ କରିଥିଲା ତଥାପି ମଧ୍ୟ ଆମର ଯେ ପ୍ରଧାନ ଶିକ୍ଷକ ଥିଲେ ସେ ଆମକୁ ହିନ୍ଦୀ ପଢ଼ାଇଥିଲେ ଅଷ୍ଟମ ବର୍ଷ ଆମେ ଏହିଭଳି ହିନ୍ଦୀ ପଢ଼ିଥିଲୁ ତା'ପରେ ନୂତନ ବିଷୟ ସହିତ ଆମେ ପରିଚିତ ହୋଇଥିଲୁ ଏହିଭଳି ପଢ଼ି ଆମର ମ୍ୟାଟ୍ରିକ୍ରେ ଯାଇଁ ଆମେ ପହଞ୍ଚିଗଲୁ ମ୍ୟାଟ୍ରିକ୍ ଆମର ସେଣ୍ଟର୍ ଦଶ କିଲୋମିଟର୍ ଦୂର ମାର୍ଥାପୁରରେ ପଡ଼ିଥିଲା ଯେଉଁଟାକି ଆମ ହାଇସ୍କୁଲ୍ରେ କେଉଁ କ୍ଲାସ୍ର ବି ସେଣ୍ଟର୍ ସେଠାରେ ପଡ଼ିନଥିଲା ଆମକୁ ବହୁତ ଡରି ଯାଇଥିଲୁ ଯେ ମାର୍ଥାପୁର ସେଣ୍ଟର୍ ଏତେ ଦୂରରେ ପଡ଼ିଛି କ'ଣ ହେବ କ'ଣ ନାଇଁ କିନ୍ତୁ ମାର୍ଥାପୁରୁ ସେଣ୍ଟର୍ ଯାଇଥିଲୁ ଏମିତି ଦଶ କିଲୋମିଟର୍ ଯେତେବେଳେ ଯାଉ ପରୀକ୍ଷା ଦେବା ପାଇଁ ସବୁଦିନ ଏହିଭଳି ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ଏତେଦୂର ସକାଳୁ ଉଠୁ ଯାଉ ସାତଟା ବେଳକୁ ଯେତେବେଳେ ପରୀକ୍ଷା ଆରମ୍ଭ ହେଇଥାଏ ଆମକୁ ଘରୁ ବାହରିକି ପାଞ୍ଚଟା ବେଳ ଯିବାକୁ ପଡ଼ିଥାଏ ବହୁତ ଅସୁବିଧାରେ ସକାଳୁ କୁହୁଡ଼ି ପଡ଼ିଥିବ ରାସ୍ତାରେ ଭଲ ନଥିବ ଏହିଭଳି ଭାବରେ ବହୁତ କଷ୍ଟ ଦେଇ ଆମେ ଯାଇଁ ପହଞ୍ଚିଥାଉ ଏହିଭଳି ଭାବରେ ହାଇସ୍କୁଲ୍ ପରୀକ୍ଷା ପ୍ରଥମ ଦିନଠାରୁ ଆରମ୍ଭ କରି ଶେଷ ଦିନ ପର୍ଯ୍ୟନ୍ତ ବହୁତ ସୁରୁଖୁରୁରେ ଭଲ ଭାବରେ କଟିଗଲା ତା'ପରେ ହାଇସ୍କୁଲ୍ ପରୀକ୍ଷା ଶେଷ ହୋଇଗଲା ସେଇଠାରୁ ଆମେ ଅନେକଗୁଡ଼ିଏ ଯେଉଁ ସାଙ୍ଗ ଥିଲୁ ଅଲଗା ଅଲଗା ସବୁ ପାଠରେ ପଳେଇଲୁ କିଏ ସାହିତ୍ୟ କିଏ ଆର୍ଟ୍ସ ପଢ଼ିଲା ତ କିଏ ସାଇନ୍ସ୍ ପଢ଼ିଲା କମର୍ସ ପଢ଼ିଲା ତା' ପରଠାରୁ କିଛି ପିଲା ଚାକିରୀ କରିଗଲେଣି ଏହିଭଳି ଆମ କ୍ୟାରିୟର୍ ଶେଷ ହୋଇଗଲା